ସାଧାରଣତଃ ବଗିଚାରେ ଆମର କମ୍ପୋଷ୍ଟିଂ ରୁଟିନ୍ ବୋଲି କିଛି ନାହିଁ ଆମେ ସବୁବେଳେ ଗଛମାନଙ୍କର ଧ୍ୟାନ ରଖୁଛି କେୟାର କରୁଛି ସବୁବେଳେ ସନ୍ଧ୍ୟା ସକାଳ ଆମେ ଗଛରେ ପାଣି ଦଉଛି ଆମେ ଗୋବର ଖତ ଦଉଛି ଯାହା ପାଇଁକି ଗଛ ଭଲରେ ବଢ଼ୁଛି ଏଣୁ ଏଠାରେ ଆମେ ଭଲସେ ପାଣି ଦେଇକିନା ଏହାର ଯତ୍ନ ନଉଛୁ ଯାହା ପାଇଁ କିି ଗଛ ମାନେ ବଢ଼ୁ ଥିବା ସହିତ ଆମର ଟିକେ ଟିକେ ଘାସ ବି ବଢ଼ୁଛି କିନ୍ତୁ ଆମେ ଘାସଟିକୁ ଓପାଡ଼ୁ ନ ନ ଓପାଡ଼ୁ ନାହାନ୍ତି ତାକୁ ପଚିକି ସେଇଟା ବି ସାର ହୋଇଯାଉଛି ଯାହାଫଳରେ ଆମେ ସେଇଟା ନେଇକି ଆଉ ଆହୁରି ମଧ୍ୟ ବଗିଚାରେ ଲଗାଇ ପାରିବା ସେଇ ସାରକୁ ଆମେ ଅନ୍ୟ କାର୍ଯ୍ୟରେ ବି ଲଗାଇ ପାରିବା ଯାହାଫଳରେ ଅନ୍ୟ ଗଛମାନେ ବି ବଢ଼ି ପାରିବ ଏହା ହେଉଛି ଆମର କମ୍ପୋଷ୍ଟିଂ ଏହା ହେଉଛି କମ୍ପୋଷ୍ଟିଂ ବଗିଚାର ରୁଟିନ୍ ଆମ ବଗିଚାରେ ଏହିପରି ଆମେ ବାହାରର କିଛି ଖତ କି ସାର କିମ୍ବା କିଛି ଦଉନା ଦଉନୁ ଆମେ ଖାଲି ଗୋବର ଖତ ଦଉଛୁ ଆଉ ଆମ ବଗିଚାରେ ପଚାସଢ଼ା ହେଇଥିବା ଘାସ ମୋଡ଼ିକି ଯେଉଁ ସାର ତିଆରି ହେଇଛି ସେଇଟା ହିଁ ଆମେ ବଗିଚାରେ ୟୁଜ୍ କରୁଛୁ